ହ୍ୟାଲୋ ହଁ ହଁ ସାର୍ ଆପଣଙ୍କୁ ମୁଁ ଫୋନ୍ କରି ଯେ ମଁ ଗୋଟେ କ୍ୟାବ୍ ଦରକାର୍ ଥିଲା ସେ ମେଟାକାନି ବୁଲି ବି ଯିବା ପାଇଁଁ ଥିଲା ମୋର ହଁ ସେ ଯିବା ପାଇଁ କିଛି ନାହିଁ ଦଶ ଜଣ ପିଲା ଯିବୁ ଆମେ ହଁ ତାହା ପାଇଁ ସେ ଜାଗା କେତେ ଠିକ୍ ଅଛି ହଁ ତାହେଲେ ଯିବାର୍ ଲାଗି ସେ ଜାଗା ହଁ ସେ ଆମେ ଆମକୁ ଇ ଗୁଡ଼ାଘାଟ ପଡ଼ା ନିକେ ଆସଲେ ହେ ଜାଗାରେ ଅଛେ ଆମର୍ ଘର ସେନ୍କେ ଆଏଲେ ଆପଣ୍ ଆମ୍କୁ ଫୋନ କର୍ବେ ବଏଲେ ସେନେ ଅଛେ ଆମର୍ ଘର୍ ଧନ୍ୟବାଦ ଇ ସୁବର୍ଣ୍ଣପୁର ଘୁଡ଼ାଘାଟ୍ ପଡ଼ାରେ ଅଛେ ସେଠାକୁ ଆସି ଆପଣ ମତେ ପିକ୍ଅପ୍ କଲେ ସେଠୁ ମୁଁ ଯିବି